ମୋ'ର ଏକ ପ୍ରିୟ ଟିଭି ଶୋ ରହିଛି ଯାହା ଏକ ଆଧ୍ୟାତ୍ମିକତା ଉପରେ ପରିବେଷିତ ଯାହା ମହାଭାରତ ତ ଏହି ମହାଭାରତ ଉପରୁ ମୁଁ ବହୁତ କିଛି ମୋତେ ଦେଖିବାକୁ ଭଲ ଲାଗେ ଏବଂ ଶୁଣିବାକୁ ମଧ୍ୟ ଭଲ ଲାଗେ ତ ଏଥିରୁ ବହୁତ କିଛି ତ ସମସ୍ତଙ୍କୁ ଶିଖିବାକୁ ମିଳିଥାଏ ସେହିଭଳି ମୋତେ ବି ମିଳିଛି ସେହି କର୍ତ୍ତବ୍ୟର ପଥ ସେହି କର୍ମତତ୍ପରତା ଏବଂ ଶୃଙ୍ଖଳା ଏବଂ ଶିକ୍ଷିତ ଗୁଡ଼ିକ ସବୁ ଏହି ମୋତେ ମହାଭାରତରୁ ଶିଖିବାକୁ ମିଳିଛି ଅର୍ଜୁନଙ୍କ ଠାରୁ ଆରମ୍ଭ କରି କର୍ଣ୍ଣ ଏବଂ ଗୁରୁ ଦ୍ରୋଣାଚାର୍ଯ୍ୟ ପର୍ଯ୍ୟନ୍ତ ସମସ୍ତେ ଏକ ଜୀବନର ଯେଉଁ ରହସ୍ୟ ରହିଛି ଯେଉଁ ଜୀବନର ଗୋଟିଏ ତାଙ୍କର ପନ୍ଥା ରହିଛି ତ ମୁଁ ବହୁତ ଅନୁଗ୍ରାହୀ ସେମାନଙ୍କଠାରୁ ତ କର୍ଣ୍ଣଙ୍କ ଠାରୁ ନିଜର କର୍ତ୍ତବ୍ୟ ନ ଭୁଲିବାର ଶିକ୍ଷା ଅର୍ଜୁନଙ୍କ ଭଳି ନିଜର ପରିଶ୍ରମ ଏବଂ ଶ୍ରୀକୃଷ୍ଣ ଭଳି ଯେଉଁ ସମାଧାନର ବାଟ ଏବଂ ପ୍ରିୟତା ମୋତେ ବହୁତ ଆକର୍ଷଣ କରିଛି ତ ଏହିଭଳି ଟିଭି ଶୋରୁ ମୁଁ ଏହି ଆଧ୍ୟାତ୍ମିକ ଉପରେ ବହୁତ କିଛି ଶିଖିବାକୁ ପାଇଛି ଯାହା ମୋ' ମନରେ ଗୋଟିଏ ଏକ ଭାବ ସମ୍ମାନର ଏକ ଉଜ୍ଜୀବିତ କରୁଛି ଯେଉଁଟାକି ମୋ' ପାଇଁ ଏବଂ ମୋ' ସମାଜ ପାଇଁ ବହୁତ ଭଲ ଯାହାକି ମୋତେ ଗୋଟିଏ କିଛି ସମାଜରେ କିଛି କରିବା ପାଇଁ ଗୋଟିଏ ସକାରାତ୍ମକ ଭାବଟେ ଦେଇଥାଏ